କଟକ ଜିଲ୍ଲାରେ ଉଲ୍ଲେଖନୀୟ ଐତିହାସିକ ସ୍ଥାନ ଗୁଡ଼ିକ ହେଲେ ବାରବାଟୀ ଦୁର୍ଗ କଟକ ଚଣ୍ଡି ମନ୍ଦିର ବାରବାଟି ଷ୍ଟାଡ଼ିୟମ ନେତାଜୀ ବାର୍ଥ ପ୍ଲେସ୍ ସଂଗ୍ରାଳୟ ଓଡ଼ିଶା ଜିଲ୍ଲାର ମାଟ୍ରିମୋନି ମହାନଦୀ ପୋଲୋ ଧବଳେଶ୍ୱର ମନ୍ଦିର ହରିଣ ପାର୍କ ଜିଲ୍ଲା ବଟନିକାଲ୍ ଯୋବ୍ରା ପାର୍କ ନନ୍ଦନକାନନ ବିଜୁ ପଟ୍ଟନାୟକ ପାର୍କ ଗଡ଼ଗଡ଼ିଆ ମନ୍ଦିର ଜଷ୍ଟିସ୍ ସଂଗ୍ରାଳୟ ମଧ୍ୟ ଅନ୍ତର୍ଭୁକ୍ତ